ମୁଁ ଦଶମ ଯାକ ପାଠ ପଢ଼ିଲି ତା'ପରେ ଦଶମ ପାଠ ପଢ଼ି ସାରିଲା ପରେ ନା ପ୍ରଥମରେ ମୁଁ ଲେବର କାମ କଲି ଲେବର କାମ ଚାରି ବର୍ଷ ପାଞ୍ଚ ବର୍ଷ ଲେବର କାମ କଲି ତା'ପରେ ମୁଁ ଆସ୍ତେ ଆସ୍ତେ ଗୋଟିଏ ମିସ୍ତ୍ରୀ ସହିତ ମିଶିକି ଧୀରେ ଧୀରେ ତା ପାଖରେ ଦୁଇ ବର୍ଷ ତିନି ବର୍ଷ କାମ କଲି ତା'ପରେ ମୁଁ ଧୀରେ ଧୀରେ ମିସ୍ତ୍ରୀ କାମଟା ଶିଖିଲି ମିସ୍ତ୍ରୀ କାମ ଚାରି ବର୍ଷ ପାଞ୍ଚ ବର୍ଷ ହେଲା ମୁଁ ମିସ୍ତ୍ରୀ କାମ କଲି ତା'ପରେ ମୁଁ ଭାବୁଛି ଧୀରେ ଧୀରେ ଭଲରେ ପୁରା ମିସ୍ତ୍ରୀ କାମ ଶିଖି ସାରିଲା ପରେ ମୁଁ ଗୋଟାଏ ଭଲ ରାଜମିସ୍ତ୍ରୀ ହେବି ରାଜମିସ୍ତ୍ରୀ ହୋଇକି ଭଲରେ ବଡ଼ ବଡ଼ ଆପାର୍ଟମେଣ୍ଟ ବିଲଡ଼ିଂ ଯାକ କାମ କରି କରି ମୋର ବହୁତ ଆଶା ଅଛି ତେଣୁକରି ମୁଁ ନିଜ ସ୍ୱଇଚ୍ଛାରେ ବହୁତ ଚେଷ୍ଟା ଚଳାଇକରି ମୁଁ ବହୁତ ୟେ କରି କରି ମିସ୍ତ୍ରୀ କାମ କରୁଛି ତା'ପରେ ଭଲ ମିସ୍ତ୍ରୀଟେ ହେବାକୁ ହେଲେ ଭଲ କାମ ଶିଖିବାକୁ ପଡ଼ିବ ଭଲ ସହିତ କାମ କରିବାକୁ ପଡ଼ିବ ଇଞ୍ଜିନିୟର ମାନଙ୍କ ସହିତ ଭଲରେ ମିଶିକି ବଡ଼ ବଡ଼ ବିଲଡ଼ିଂ ହେଉ ବା ଯାହା ହେଲେ ବି ଘରଦ୍ୱାର ରେ ବି କାମ କଲେ ଏକା ଚେଷ୍ଟା କରି କରି କଲେ ଉପରକୁ ଯାଇ ହେବ ତେଣୁ ମୁଁ ଚାହୁଁଛି ଭଲରେ କାମ ଶିଖିବି ତା'ପରେ ବଡ଼ ରାଜମିସ୍ତ୍ରୀଟେ ହେବି ତା'ପରେ ମୋର ମୁଁ ବଡ଼ ବଡ଼ ଆପାର୍ଟମେଣ୍ଟ ବିଲଡ଼ିଂ ବା ବଡ଼ ବଡ଼ ହାୱା ବ୍ରିଜ ଯେମିତି ମୁଁ ନିଜେ ନିଜ ସ୍ୱଇଚ୍ଛା ବା ନିଜ ବୁଦ୍ଧିରେ ସେଟାକୁ କରି ପାରିବି ସେମିତି ମୁଁ ଚେଷ୍ଟା କରୁଛି ତେଣୁ ମୁଁ ମୋର ଇଚ୍ଛା କେମିତି ପୁରା ପୂର୍ଣ୍ଣ ହେବ କେମିତି ମୁଁ କାମଟା ଯେ ପରଫେକ୍ଟ ଜାଣିପାରିବି ତେଣୁ ମୁଁ ବହୁତ ଚେଷ୍ଟା କରି କାମଟା କରୁଛି